ନୟାଗଡ଼ ଜିଲ୍ଲାରେ ବସ୍ର ସୁବିଧା ଥିବାରୁ ଲୋକମାନେ ସୁବିଧାରେ ଯିବା ଆସିବା କରିପାରନ୍ତି ସରକାରୀ ହେଉ ବା ବେସରକାରୀ ହେଉ ସେ ବସ୍ରେ ଲୋକ ମାନେ ଯିବା ଆସିବା କରନ୍ତି କିନ୍ତୁ ଧନୀ ଶ୍ରେଣୀର ଲୋକମାନେ କାର୍ ବ୍ୟବହାର କରନ୍ତି ଏବେ ରାସ୍ତାଘାଟର ସୁବିଧା ହେବା ଯୋଗୁଁ କିଛି ଲୋକଙ୍କ ପାଇଁ ସୁବିଧା ହେବାରୁ ସେମାନେ ଟ୍ରେନ ଚଳା ଚଳାଚଳ ହେବାରୁ ଲୋକମାନେ ଯିବା ଆସିବା ବି କରିପାରନ୍ତି